ଆପଣଙ୍କ ଅଞ୍ଚଳରେ କୌଣସି ନିର୍ଦ୍ଦିଷ୍ଟ ବୁଣି ବା ଚୁଷ୍ଟ ଅଂଞ୍ଚା କିମ୍ବା କିଛି ଅନନ୍ୟ କୌଶଲ୍ୟ ବିଷୟରେ ଆଉ କହନ୍ତୁ ଆପଣ କୌଣସି ପୋଷାକ ତିଆରି କରିବାକୁ ଚେଷ୍ଟା କରିଛନ୍ତି କି ହଁ ଆମେ ବ୍ଲାଉଜ୍ ଲାସୁଁ ଶାଢ଼ୀର୍ କାନିକେ ସିଲାସୁଁ ଡ୍ରେସ୍ ସାଲୁଆର୍ ସୁଟ୍ ସିଲାସୁଁ ଫ୍ରକ୍ ସିଲାସୁଁ ଆଉ ଛୁଆ ମାନଙ୍କର କୁନି କୁନି ଛୁଆମାନଙ୍କ ସ୍କଟ୍ ଆଉ ଓନସତାରେ ଗୋଡ଼ପୁଛା କର୍ସୁଁ